ଉସ୍ମାନ୍ ହ୍ୟାଲୋ ଭଲ ଅଛି କ'ଣ ମୁଁ ଆସିଲିଣି କାଳୀ ପୂଜା ଦେଖିବା ପାଇଁ ଆସିଛି ବା ହଁ ହଁ ବରା କେତେ ଦଶ ଟଙ୍କାରେ କେତେଟା ଦେଉଛ ଦୁଇଟା ଆଉ କ'ଣ ହଁ କାଳୀ ପୂଜା ଦେଖି ଯିବା ଭଲ ଆଉ ବେପାର କେମିତି ଚାଲିଛି ମାନ୍ଦା ଏବେ ଲକ୍ଷ୍ମୀ ପୂଜା ଗଲା କାଳୀ ପୂଜା ଗଲା ମାନ୍ଦା କ'ଣ ବୋଲେ ହେଉଛି ତ ଭଲ ବେପାର ନ ହେଲେ ବାହାର ଆଡ଼େ ଗଲେ ଆଉ ଭଲ ହୁଅନ୍ତା ସେଠେ ବି ତ ଭଲ ଯିବା ନ ହେଲେ ସେଠେ ସେଥିରେ ତୁମକୁ ଭଲ ମିଳିବ ହଉ ମୁଁ ତ ଛୁଟିରେ ଆସିଛି ଗଲା ପରେ ବୁଝା ବୁଝି କରିବି ନହେଲେ ମୁଁ ପଳାଇବି କାଳୀ ପୂଜାରେ ମୁଁ ତ ଏକୁଟିଆ ଆସିବି ଆଉ ଏବେ ଦୋକାନରେ ଅଛ ନା କ'ଣ ତା'ହେଲେ ଯିବା ଚାରିଟା ବେଳେ ଆଉ ବରା ଆଳୁଚପ୍ କ'ଣ କ'ଣ ଛଣା ଛଣି ଚାଲିଛି ମିଠା ମିଠା ଉପରେ ଅଛି ନା ନାହିଁ ଜିଲାପି ଦଶ ଟଙ୍କାରେ କେତେଟା ଦେଉଛ

ଆଉ ମୋତେ ସାଙ୍ଗଟା ବୋଲି ଟିକେ କ'ଣ ଖୋଇବନି ମାଗଣା ମୁଁ ପରଦିନ ପରା ଆସିଛି ଯିବା ଆଉ ଆଜି ଯିବା ଚାରିଟା ବେଳେ ଆସଛି କ'ଣ ସବୁଆଡ଼େ ବୁଲା ବୁଲି ଦେଖିବା ଟିକେ ଦୋକାନ କେମିତି କ'ଣ ଚାଲିଛି